ମୁଁ ଆମ ଆଖ ପାଖରୁ ବହୁତ ଜାଗା ଯାଇଛି ପାଖ ରାଜ୍ୟ ମୁଁ ହାଇଦ୍ରାବାଦ ଯାଇଛି ସେଠାରେ ମୋତେ ବହୁତ ଭଲ ଲାଗିଲା ରାସ୍ତା ଏବଂ ଯାତାୟାତ ସୁବିଧା ବହୁତ ଭଲ ଏବଂ ଆମ ଓଡ଼ିଶାର ମୁଁ ଭୁବନେଶ୍ୱର ଯାଇଛି ସେଇଠି ମଧ୍ୟ ବହୁତ ଜିନିଷ ଦେଖିବା ଭଳିଆ ଲାଗିଛି ଯେମିତିକି ମ୍ୟୁଜିୟମ୍ ନନ୍ଦନକାନନ ତାପରେ ପୁରୀ ମଧ୍ୟ ଯାଇଛି ଆମର ଶ୍ରୀମନ୍ଦିରକୁ ସେଇଠି ବି ବହୁତ ଭଲ ଲାଗିଲା ଆମ ମାଲକାନଗିରି ଡିଷ୍ଟ୍ରିକରେ ଚିତ୍ରକୁୁଣ୍ଡା ଡ୍ୟାମ୍ ବାଲିମେଲା ପାୱାର ହାଉସ୍ ସତୀଗୁଡ଼ା ଡ୍ୟ୍ୟାମ୍ ମଲ୍ଲିକେଶ୍ୱର ମନ୍ଦିର ଏ ଜାଗା ଗୁଡ଼ିକ ମୋତେ ବହୁତ ଭଲ ଲାଗେ ଆମ ପାଖରେ ଥିବା ଛତିଶଗଡ଼ରେ ସୁକ୍ମା ଜିଲ୍ଲା ସେଇଠି ମଧ୍ୟ ବହୁତ ଭଲ ଗୋଟେ ଜଳପ୍ରପାତ ଅଛି ସେଇଠି ଯାଇଥିଲି ସେଇଠି ବି ଭଲ ଲାଗିଲା ଆମ ଚିତ୍ରକୁୁଣ୍ଡା ବ୍ଲକର ବହୁତ ଜାଗାରେ ବହୁତ ଝରଣା ଅଛି ସେଗୁଡ଼ିକ ଦେଖିବାକୁ ମୋତେ ବହୁତ ଭଲ ଲାଗେ ପାଖରେ ଆଉ ଗୋଟେ ଜାଗାରେ ମୁଁ ଯାଇଥିଲି ବିଶାଖାପାଟନମ ସେଇଠି ବିଶାଖାପାଟନମରୁ ବୀଚ୍ ବହୁତ ଭଲ ସହର ମଧ୍ୟ ବହୁତ ପରିଷ୍କାର ପରିଚ୍ଛନ୍ନତା ଏବଂ ସେଠାକାର ମେଡ଼ିକାଲ୍ ଫ୍ୟାସିଲିଟି ବହୁତ ଭଲ ଆମ ଆଖପାଖ ଅପେକ୍ଷା ବିଶାଖାପାଟନମରେ ଉନ୍ନତମାନର ମେଡ଼ିକାଲ ଫ୍ୟାସିଲିଟି ରହିଥାଏ ସେଥିପାଇଁ ମୋତେ ବିଶାଖାପଟନମର ଚିକିତ୍ସାଳୟ ଗୁଡ଼ିକ ବହୁତ ଭଲ ଲାଗେ ଏବଂ ଆମ ମାଲକାନଗିରି ଡିଷ୍ଟ୍ରିକର ସତୀଗୁଡ଼ା ଡ୍ୟାମ୍ ମଧ୍ୟ ମୋତେ ବହୁତ ଭଲ ଲାଗେ ଏବଂ ଆମ ମାଲକାନଗିରିରେ ବହୁତ ଛୋଟ ଛୋଟ ପାର୍କ ମଧ୍ୟ ଖୋଲିଛି ସେଗୁଡ଼ିକ ବି ଭଲ ଲାଗେ ବାଲିମେଲାର ସର୍ଲୁଗୁଣ୍ଡା ଡ୍ୟାମ୍ ମୋତେ ବହୁତ ଭଲ ଲାଗେ